ପୁରାତନ ଯୁଗରେ କଥା କଥାରେ ରୂଢ଼ି ବା ଖଣ୍ଡ ବାକ୍ୟ ବାହାରିଯାଏ କିନ୍ତୁ ଆଧୁନିକ ଯୁଗରେ ସେଇଟା ଏବେ ବହୁତ ପ୍ରସାର ଲାଭ କରିଛି କାରଣ ପୁରାତନ ଯୁଗରେ ବୁଢ଼ା ବୁଢ଼ୀମାନେ ବେଶି କଥା କଥାରେ ରୂଢ଼ିର ବ୍ୟବହାର କରନ୍ତି ବେଶି ରୂଢ଼ି ବ୍ୟବହାର କରି ଲୋକମାନଙ୍କୁ ହସାନ୍ତି ତ ଲୋକମାନ ଙ୍କୁ ଅତି କିଛି ଇଏ କଥାରେ ଗୋଟେ ଗୋଟେ କଥାରେ ସେମାନଙ୍କୁ ରୂଢ଼ିର ପ୍ରୟୋଗ ବିଷୟରେ କୁହନ୍ତି ତ ଏବେକା ଯୁଗରେ ଏବେ ପ୍ରତ୍ୟେକ ପାଟିରେ କଥା କଥାରେ ରୂଢ଼ି ବାହାରେ ଯେପରିକି ରୂଢ଼ି ହେଉଛି କିଛି ହସେଇବା ପାଇଁ ତ କିଛି ଲୋକମାନଙ୍କୁ ବ୍ୟାଖ୍ୟା କରିକି କହିବା ପାଇଁ ତ ଏମିତି ରୂଢ଼ିର ବ୍ୟବହାର କରାଯାଏ ରୂଢ଼ି ହେଉଛି ଲୋକମାନଙ୍କର ଗୋଟେ ନିତିଦିନିଆ କଥାକହି ବାର୍ତ୍ତାଳକ କହିବାକୁ ଗଲେ ଯେମିତିକି କୁଟା ଖଣ୍ଡକୁ ଦୁଇଖଣ୍ଡ ନକ ନ କରିବା ଯେମିତି ସେ କିଛି କାମ ନ କରେ ତା'କୁ ଦେଖେଇବା ପାଇଁ କୁହାଯାଏ କୁଟା ଖଣ୍ଡକୁ ଦୁଇଖଣ୍ଡ ନ କରିବା ତା'ପରେ ନାଟର ଗୋବର୍ଦ୍ଧନ ଯିଏ ନାଟ ଲଗାଉଥିବ ତା'କୁ କୁହାଯାଏ ନାଟର ଗୋବର୍ଦ୍ଧନ ଏ ଘର ମାଉସୀ ସେ ଘର ପିଉସୀ କଙ୍କଡ଼ାକୁ ଗୋଳିପାଣି ସୁହାଏ ଅଣ୍ଟି ଛୁରୀ ତଣ୍ଟି କାଟେ ଅତି ଲେମ୍ବୁ ଚିପୁଡ଼ିଲେ ପିତା ଆ ବଳଦ ମୋତେ ବିନ୍ଧ ନ ଦେଖିଲା ଓଉ ଛଅ ଫଡ଼ା ତା'ପରେ ବହୁତ ପ୍ରକାର ରୂଢ଼ି ରହିଛି ଯେପଦି କି ଯେପରିକି କଷ୍ଟ ନ କଲେ କୃଷ୍ଣ ନ ମିଳେନି ଗୁଣ ଚିହ୍ନେ ଗୁଣିଆ ତା'ପରେ ଘର ଢିଙ୍କି କୁମ୍ଭୀର ଏମିତି କି ବହୁତ ପ୍ରକାରର ରୂଢ଼ି ରହିଛି ଖଣ୍ଡ ବାକ୍ୟ ରହିଛି ଯେପରିକି ଶୁଣିଲେ ହସ ଲାଗେ ତା'ପରେ ବି ସେଗୁଡ଼ାକ ଲୋକେ ଏବେ କଥା କଥାରେ ବ୍ୟବହାର ମଧ୍ୟ କରୁଛନ୍ତି କେଉଁ ଗାଈର ଗୋବର ଆପଣା ସିଙ୍ଘରେ ଭୁଇଁ ତାଡ଼ିବା ଛୋଟ ସାପର ବଡ଼ ବିଷ ଢୋକେ ଦୁଇ ଦଣ୍ଡେ ଯି ଉଡ଼ିଗଲା ଚଢ଼େଇର ପର ଗଣିବା ଏମିତିକି ବହୁତ ପ୍ରକାର ଅଛି ସଭାରେ ହାଣ୍ଡି ଭାଙ୍ଗିବା କବି ତୁଣ୍ଡ ମେଣ୍ଢା ମୁଣ୍ଡ ତା'ପରେ ହାତ ଅଳସ ନିଶ ବଙ୍କା ଅନ୍ଧ ଦେଶକୁ ଗଲି ଦର୍ପଣ ବିକି ଖୋଲ ପର୍ବତ ମାର ମୂଷା ତାପରେ କପାଳ ଫାଟିବା ତା'ପରେ ବିରାଡ଼ି ଛିଙ୍କିବା ଏସବୁ କଥା ବ୍ୟବହାର କରନ୍ତି ଗୋବର ଗଣେଶ ଅଦା ବେପାରୀର ଜାହାଜ ମୁଲ ତା'ପରେ ଅନର୍ଥର ମୂଳ ଏହିସବୁ ବିଷୟରେ ରୂଢ଼ି ଅଛି ଅଳପ ଧନ ବ ବିକଳ ମନ ତା'ପରେ ଔସ ଓଧ ସାଙ୍ଗରେ ବଣଭୁଆ ବାଇ ଅଳସୁଆର ବାରବାଟି ଚାଷ ଛାତି ପଥର କରିବା ଅତି ପରିଚୟ ହେଲେ ଗୌରବ ନଷ୍ଟ ଅଳପ ଧନ ବିକଳ ମନ ଖଣ୍ଡା ଧାରରେ ଚାଲିବା ଅଳସୁଆର ବାରବାଟି ଚାଷ